ଆମ ଗ୍ରାମରେ ହରେ କୃଷ୍ଣ ଗୀତରେ ନାଚିବା ଲୋକପ୍ରିୟ ହେଇଥାଏ ସମସ୍ତେ ନାଚିଥାଏ ନୃତ୍ୟ ଗଲେ ଦେହ ଚଳାଚଳ ରହିଥାଏ ସମସ୍ତେ ନାଚିପାରିବେ ଛୋଟ ବଡ଼ ସବୁ ବୟସ୍କ ଲୋକ ନାଚିପାରିବେ କାହାର ବି ଅସୁବିଧା ହେଇପାରୁ ନଥାଏ ନୃତ୍ୟ କରିଲେ କ'ଣ ହେଇଥାଏ ଦେହର ସବୁ ଚଳାଚଳ ହେବା ପାଇଁ ସାହାଯ୍ୟ ହେଇଥାଏ ଆଉ ଆମ ଗାଁର ସମସ୍ତେ ଡ୍ୟାନ୍ସ କରୁଛନ୍ତି କାହାର ବି କାହାକୁ ବି ମନା କରୁନାହାନ୍ତି ଆଉ ଆମ ଗାଁର ଲୋକପ୍ରିୟ ଡ୍ୟାନ୍ସ ହେଉଛନ୍ତି ହରେ କୃଷ୍ଣା ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ ଡ୍ୟାନ୍ସ କରିବାକୁ ସମସ୍ତେ ଖୁସିରେ ରୁହେ କାହାର ବି ରାଗରୁଷା ହେଇନଥାଏ ସମସ୍ତେ ଭଲ ଭାବରେ କରିଥାନ୍ତି ସେଥିପାଇଁ ସମସ୍ତେ କରିଥାନ୍ତି ମୁଁ ବି କରୁଛି ଆମ ଘରେ ସମସ୍ତେ କରୁଛି ସକାଳରେ ବି ଟିକେ ଡ୍ୟାନ୍ସ କଲେ ଭଲ ହେଇଥାଏ ଦେହ ଭଲ ରହିଥାଏ ଯେମିତିକି ଯେମିତିକି ଘରେ ବଡ଼ ସାନ ସମସ୍ତେ କରିପାରିବେ କିଛି ଅସୁବିଧା ହେବାର କିଛି ଦରକାର ନାହିଁ ଡକ୍ଟର୍ ବି କହୁଛନ୍ତି ସବୁବେଳେ ଡ୍ୟାନ୍ସ କରିଥାଉ କିଛି ଅସୁବିଧା ହେବ ନାହିଁ